ହ୍ୟାଲୋ ଆପଣ ତ୍ରିନାଥ ହୋଟେଲରୁ କହୁଥିଲେ କି ମୁଁ ସୌଭାଗ୍ୟ ବିଶ୍ୱାଳ ଭୁବନରୁ କହୁଥିଲି ଶୁଣନ୍ତୁ ଆପଣଙ୍କ ହୋଟେଲରୁ ମୁଁ କିଛି ଭାତ ତରକାରୀ ମଗାଇଥିଲି କିନ୍ତୁ ସେଗୁଡ଼ିକ ବାସି ଲାଗୁଥିବାରୁ ସେକଥା ତୁମ ସେ ପିଲାକୁ କହିବାରୁ ସେ ପିଲା ମୋତେ ଗାଲୁ ମାରିବା ଆରମ୍ଭ କରିଦେଇଥିଲେ ଦୟାକରି ଆପଣ ସେ ବିଷୟରେ କିଛି ଚିନ୍ତା କରି ମୋତେ ତା'ର କିଛି କୁହନ୍ତୁ